ସ୍ଥାନୀୟ ସ୍କୁଲରେ ନାମ ଲେଖା ସମ୍ପର୍କରେ ମୁଁ କିଛି କହୁଛି ଯଦି ପିଲାଟି ପ୍ରଥମେ ପ୍ରଥମ ଶ୍ରେଣୀରେ ତା'ର ନାମ ଲେଖା କରାଯାଏ ତେବେ ସେହି ପିଲାର ଜନ୍ମଗତ ପ୍ରମାଣପତ୍ର ଏବଂ ତା'ର ବାପା ଏବଂ ମାଆ ଉଭୟଙ୍କର ଆଧାର କାର୍ଡ଼ ଦରକାର ପଡ଼ିଥାଏ ବାପ ମା ଏମାନେ ଆସି ଯେଉଁ ସ୍କୁଲରେ ପିଲାଟିର ନାମ ଲେଖା ଯିବ ସେହି ସ୍କୁଲର ପ୍ରଧାନ ଶିକ୍ଷକଙ୍କ ସହିତ ଦେଖା କରିବେ ଏବଂ ଆଡ଼ମିସନ ଫର୍ମରେ ସେମାନଙ୍କର ନାମ ଦସ୍ତଖତ କରିବେ ଯଦି ପିଲାଟି ଅଷ୍ଟମ ଶ୍ରେଣୀ ପାସ୍ କରି ନବମରେ ନାମ ଲେଖାଏ ତେବେ ଯେଉଁ ପିଲାଟି ଅଷ୍ଟମରୁ ପାସ୍ କରିଛି ସେ ପିଲାଟିର ଅଷ୍ଟମ ଶ୍ରେଣୀର ପାସ୍ କରିଥିବାର ସ୍କୁଲ ଲିଭିଂ ସାର୍ଟିଫିକେଟ ଏବଂ ମାର୍କସିଟ ସହିତ ପିଲାଟିର ବ୍ୟାଙ୍କ ପାସ୍ବୁକ୍ ଏବଂ ଆଧାର କାର୍ଡ଼ ସହିତ ପିତାମାତାଙ୍କର ଆଧାର କାର୍ଡ଼ ମଧ୍ୟ ଦରକାର ପଡ଼ିଥାଏ ସେମାନେ ଆସି ଯେଉଁ ସ୍କୁଲରେ ନାମ ଲେଖାଯିବ ସେ ସ୍କୁଲର ପ୍ରଧାନଶିକ୍ଷକଙ୍କ ସାଥିରେ ଦେଖା କରିବେ